ଆଘକାଲ୍ ଆଗକାଳ ଲୋକମାନଙ୍କ ପାଖରେ କିଛି ବି ନଥିଲା ଏବଂ ସେଇମାନେ ଯେତେବେଲେ ଚାଷ କରୁଥିଲେ ଭଲରେ ମଧ୍ୟ ଭଲରେ ଚାଷ କରୁଥିଲେ ଏବେ ଏବେ ଆମେ ସରେ ଟାକ୍ଟରେ ଚାଷ କରୁଛୁ ଆଉ ସେମାନଙ୍କ ମଧ୍ୟରେ କିଛି ବି ନଥିଲା ତାଙ୍କ ଟାଇମରେ ମଧ୍ୟ ଲାଇନ ବି ସୁବିଧା ନଥିଲା ଆମ ପାଖରେ ଟାଇମ ଲାଇନ ସୁବିଧା ଅଛି ଆଉ ଆମେ ସେମାନେ ଯେତେବେଲେ ଗରମ ଲାଗୁଥିଲା ସେମାନଙ୍କୁ ସେମାନେ ଗାମୁଛାରେ କିମ୍ବା ଗୋଟିଏ କେଉଁ ପେପରରେ ଦୁକି ହେଉଥିଲେ ଏବେ ଆମମାନଙ୍କ ପାଖରେ ଅଛି ଏସି କୁଲର ଲଗାଇକିରି ଆମେ ରହି ପାରୁଛୁ ଆଗକାଳ ଲୋକମାନଙ୍କ ମଧ୍ୟରେ କିଛି ବି ନଥିଲା ସେଇମାନଙ୍କର ଟାଇମରେ ଟିଭି ନଥିଲା କି କିଛି ନଥିଲା ଆମ ଟାଇମରେ ଏବେ ଏବେ ଆଉ କାହାର ଅପେକ୍ଷା ଏବେ ଆମ ଟାଇମରେ ଟିଭି ରେଡ଼ିଓ ସବୁ ଅଛି ଆମେ ସବୁ ଜିନିଷ ଜାଣି ପାରୁଛୁ ସେଇମାନେ ମଧ୍ୟ କିଛି ଜାଣିପାରୁନଥିଲେ ସେମାନେ ତାଙ୍କ ଟାଇମରେ ନୃତ୍ୟ ଗୀତ କରି ସେମାନେ ଜାଣି ପାରୁଥିଲେ ଏବଂ ବୁଝି ପାରୁଥିଲେ ଏବଂ ସେମାନେ କିଛି ବି ତାଙ୍କ ହିସାବରେ ସବୁ ଜିନିଷ ସେମାନେ କରି ପାରୁଥିଲେ ଆମ ହିସାବରେ ଆମେ ଟିଭିରେ ରେଡ଼ିଓରେ ମାଧ୍ୟମରେ ଦେଖିକିରି ଆଉ ୟୁଟ୍ୟୁବରେ ଆମେ ସବୁଥି ଦେଖିକି ଆମେ ଜାଣି ପାରୁଛୁଁ ଆଉ ସେମାନଙ୍କ ଟାଇମରେ ମୋତେ ସେଥି କିଛି ଭଳ ନଥିଲା ଏବେ ଯେମିତି ଚାଲୁଛି ବହୁତ ଭଲ ଚାଲୁଛି